ହଁ ଯାତ୍ରା ସମୟ ଯାତ୍ରା ସମୟରେ ଆମେ ବହୁତ ପ୍ରକାର ଯାନବାହାନ ବ୍ୟବହାର କରିଥାଉ ଯେମିତିକି ବସ୍ ଅଟୋ କାର୍ ହଁ ପୁଣି ବାଇକ୍ ଏସବୁରେ ଆମେ ଯିବା ଆସିବା କରୁ ମୁଁ ମୁଖ୍ୟତଃ ମୋତେ ବସ୍ରେ ଯିବା ପାଇଁ ଭଲ ଲାଗେ କାହିଁକିନା ବସ୍କୁ ମୁଁ ବହୁତ ପସନ୍ଦ କରେ ସେଥିରେ ସମସ୍ତ ସୁବିଧା ସୁଯୋଗ ମିଳିଥାଏ ଯେମିତିକି ଆମର ଆମେ ବସ୍ରେ ଯାଉଛେ ବସ୍ ଆମର ଯେଉଁ ଟାଇମ୍ରେ ଯିବା ଦରକାର ବସ୍ ଠିକ୍ ଟାଇମ୍ରେ ପହଞ୍ଚି ଯାଇଥାଏ ବସ୍ ବିିଲମ୍ବ କରେ ନାହିଁ ଆମେ ସମୟ ଅନୁସାରେ ପହଞ୍ଚି ପାରିଥାଉ ବସ୍ରେ କିନ୍ତୁ ଯଦି ଆମେ ବାଇକ୍ରେ ଯାଉଛି ଖରାଦିନ ଖରାଦିନରେ ଅଧିକ ଖରା ହୋଇଥାଏ ଆମେ ଯଦି ବାଇକ୍ରେ ଯିବା ତାହେଲେ ଅଧିକ ଖରା ହବ ଏବଂ ଅଂଶୁଘାତର ସମ୍ଭାବନା ଦେଖାଯିବ କିନ୍ତୁ ବସ୍ ମାଧ୍ୟମରେ ଆମେ ଛାଇରେ ଯିବା କାର୍ ମଧ୍ୟ ବହୁତ ଭଲ କିନ୍ତୁ ଓଡ଼ିଶାରେ ସମସ୍ତେ ତ ଧନିକ ଶ୍ରେଣୀର ନୁହଁନ୍ତି ଯେ କାର୍ ସମସ୍ତେ ବ୍ୟବହାର କରିପାରିବେ ସମସ୍ତ ଆମ ଓଡ଼ିଶାରେ ମଧ୍ୟବିତ୍ତ ପରିବାରର ଅଛନ୍ତି ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି ଯେଉଁମାନେ କି କାର୍ରେ ଯିବା ଆସିବା କରିପାରିବେ ନାହିଁ ସେଥିପାଇଁ ଆମେ ଆମ ଗରିବ ଶ୍ରେଣୀର ଆମ ମଧ୍ୟବିତ୍ତ ପରିବାରର ଲୋକମାନଙ୍କ ପାଇଁ ବସ୍ ହେଉଛି ସବୁଠୁ ଉପଯୁକ୍ତ ଯାନବାହନର ମାଧ୍ୟମ ଆମେ ଯଦି ବସ୍ରେ ଯିବା ଆସିବା କରିବା ତାହେଲେ ଆମର କୌଣସି ପ୍ରକାର ଅସୁବିଧା ହେବ ନାହିଁ ଯଦି କୌଣସି ଅସୁବିଧା ହେବ ତାହେଲେ ଆମର କଣ୍ଡକ୍ଟର କଣ୍ଡକ୍ଟର ଥାନ୍ତି ହେଲ୍ପର ମଧ୍ୟ ଥାଆନ୍ତି ଆମେ ସେଥିରେ ତାଙ୍କୁ ସାହାଯ୍ୟ ମାଗିପାରିବା ଯଦି କୌଣସି ଅସୁବିଧା ହେଲା ଏବଂ ଆମେ ବସ୍ରେ ବହୁତ ବଡ଼ ବଡ଼ ସାମାନ ମଧ୍ୟ ନେବା ନେଇକି ଯାଇପାରିଥାଉ ଆମେ ଯଦି କାର୍ରେ ନବା କାର୍ରେ ଅଧିକ ସାମାନ ଧରିବନି କି ବାଇକ୍ରେେ ଆମେ ସାମାନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଇପାରିବାନି ହଁ ନେଇପାରିବା କିନ୍ତୁ କମ୍ ନେଇପାରିବା କିନ୍ତୁ ବସ୍ରେ ଆମେ ଯେତେ ସାମାନ ନେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ମୋର ଏକ ସ୍ମରଣୀୟ ଯାତ୍ରା ହେଉଛିି ମୁଁ ଥରେ ଟିଟଲାଗଡ଼ ବସ୍ରେ ଯାଇଥିଲି ସେଥିରେ ବହୁତ ଭଲ ଲାଗିଲା ସିଟ୍ ମଧ୍ୟ ବହୁତ ଥିଲା ଭଲ ଥିଲା ମୁଁ ଏସି ବସ୍ରେ ଯାଇଥିଲି ତ କୌଣସି ଅସୁବିଧା ହୋଇନଥିଲା ବସ୍ର କଣ୍ଡକ୍ଟର ହେଲ୍ପର ବହୁତ ସଜାଗ ଥିଲେ ଯାହାଫଳରେ ଚୋରି ଡ଼କାୟତି ଭଳି କାମ ବସ୍ରେ ହେଉନଥିଲା ବସ୍ରେ ଟିଭିର ସୁବିଧା ମଧ୍ୟ ଥିଲା ଆମେ ନ୍ୟୁଜ୍ ଦେଖି ଦେଖି ଗଲୁ ଏଣ୍ଟରଟେନମେଣ୍ଟ କରିବା ପାଇଁ ମୌଜ ମସ୍ତି କରିବା ପାଇଁ ଟିଭିରେ ସଙ୍ଗୀତ ମଧ୍ୟ ଲଗେଇଲେ ନାଚ ମଧ୍ୟ ଆମେ ଦେଖିଲୁ ବହୁତ ମଜାମସ୍ତି କରି ଆମେ ଟିଟଲାଗଡ଼କୁ ଯାଇଥିଲୁ